ଛବିଶ ଜାନୁଆରୀ ଦୁଇ ହଜାର ପନ୍ଦର ଅଗଷ୍ଟ୍ ଦୁଇ ହଜାର ଦଶ ଚଉଦ ନଭେମ୍ବର୍ ଦୁଇ ହଜାର ସତର ପଚିଶ ଡିସେମ୍ବର୍ ଦୁଇ ହଜାର କୋଡ଼ିଏ ଏକ ମେ' ଦୁଇ ହଜାର ଏକ